ପଶୁପାଳନରେ ବ୍ୟବହୃତ ହେଉଥିବା କିଛି ସାଧାରଣ ପ୍ରକାରର ପଶୁ ଖାଦ୍ୟ ହେଉଛି ଦାନା ଘାସ ମକା ସୋୟାବିନ ଖାଦ୍ୟ ଆଲ ଆଲଫା ଆଲଫା ଘାସ ଇତ୍ୟାଦି ଅନେକ ଜିନିଷ ଆମେ ପଶୁମାନଙ୍କୁ ଦେଇଥାଉ ଆମେ ଘରରେ ପଶୁମାନଙ୍କୁ ମାନେ ଗାଈକୁ ଗୋରୁକୁ ଆମେ ବହୁତ ଭଲ ଭାବରେ ଖାଦ୍ୟ ଦେଇଥାଉ ଆମ ଘରରେ ଆମେ ଗାଈ ରଖିଛୁ ଏବଂ ଅନେକ ପ୍ରକାରର ପଶୁପକ୍ଷୀ ରଖିଛୁ ତାକୁ ବହୁତ ବହୁତ ଭଲ ଖାଦ୍ୟ ଦେଉ ଗାଈକୁ ଆମେ ଘାସ ଦେଉ ଦାନା ଦେଉ ଏମିତି କ୍ଷୀର ଏମିତି ସେ ଯେଉଁ କାଣା କି ଅନେକ ଜିନିଷ ଦେଇଥାଉ ସେ ଜିନିଷ ଖାଇକି ହୃଷ୍ଟପୃଷ୍ଟ ହୋଇକି ଆମକୁ ଭଲ ଖାଦ୍ୟ ଦେଇଥାନ୍ତି ଗାଈଟିଏ ଗାଈକୁ ଯଦି ଆମେ ଭଲ ଭାବରେ ଯଦି ଦାନା ଘାସ ଇତ୍ୟାଦି ଜିନିଷ ଦେଇପାରିବା ତା'ହେଲେ ସେ ଗାଈ ହିଁ ଆମକୁ ବହୁତ କ୍ଷୀର ଦେବ ଏବଂ ସେ କ୍ଷୀର ଦେଇଥିବାରୁ ଆମେ କ୍ଷୀରକୁ ପିଇଥାଉ ଏବଂ ଅନେକ ଜିନିଷଟିଏ ବନାଇଥାଉ ସେ କ୍ଷୀରକୁ ଏବଂ କ୍ଷୀର ମଧ୍ୟ ଆମେ ସୋସାଇଟିକୁ ଦେଲେ ସେ ସୋସାଇଟିବାଲା ଆମକୁ ମଧ୍ୟ ପଇସା କିଛି ଦେଇଥାନ୍ତି ତେଣୁ ଗାଈ ହେଉଛି ଆମର ମାତା ଏବଂ ଗାଈକୁ ଯେଉଁମାନେ ଭଲ ଭାବରେ ମାନୁଛନ୍ତି ତା'ହେଲେ ସେ ଗାଈ ବି ଦିନେ ନା ଦିନେ ଆମକୁ ଭଲ ଭାବରେ ଭଲସେ ପୁରା ଭଲ ଭଲ କରି ଆମକୁ କ୍ଷୀର ଦେବ ଏମିତିକି ଆମେ ଯଦି ଭଲସେ ଭଲ ଭାବରେ ଯଦି ଖାଇବାକୁ ତାକୁ ଦେବା ତା'ହେଲେ ସେ ବି ଆମକୁ ଭଲ ଭାବରେ ଖାଦ୍ୟ ଦେବ ଏବଂ ଅନେକ ପଶୁପକ୍ଷୀ ଯଦି ରଖିଥାନ୍ତି ତା'ହେଲେ ଯେଉଁ ସବୁ ପଶୁପକ୍ଷୀମାନଙ୍କୁ ଯେଉଁ ଜିନିଷ ଖାଇବାକୁ ପଡ଼ିଥାଏ ଆମେ ସେହି ଜିନିଷ ହିଁ ତାକୁ ଖାଇବାକୁ ଦେଉ ଏବଂ ଯଦି କୁ ଆମେ ଯଦି ପଶୁ ଯଦି ରଖୁଛୁ ତା'ହେଲେ ତାକୁ ଯଦି ଖାଇବାକୁ ଦେଉନାହାନ୍ତି ତା'ହେଲେ ଆମେ ପଶୁ ରଖିକି ଲାଭ କ'ଣ ଯଦି ଆମେ ଯଦି ଗୋଟେ ଗାଈ ଯଦି ରଖିଥିବା ତା'ହେଲେ ତାକୁ ଯଦି ଆମେ ଖାଇବାକୁ ଦେବାନି ତାକୁ ଯଦି କିଛି ଅନ୍ୟ କୌଣସି ଯଦି ଖାଦ୍ୟ ଦେବାନି ତା'ହେଲେ ସେ ଗାଈଟା ଗାଈକୁ କେମିତି ଶକ୍ତି ଲାଗିବ ଖାଦ୍ୟ ଯଦି ନ ଖାଇବା ତା'ହେଲେ ସେ ଆମକୁ କ'ଣ ଖାଦ୍ୟ ଦେବ ତା'ର ଯଦି ପେଟ ନ ପୁରିବ ତା'ହେଲେ ସେ ଆମକୁ କେମିତି ଦେବ ଯେ ଆମେ ତାକୁ ଖିର୍ସା ହେଉ କିମ୍ବା ଅନେକ ଜିନିଷ କି ଅନେକ ଜିନିଷ ବନାନ୍ତି କ୍ଷୀରରୁ ତେଣୁ ସେଥିପାଇଁ ଯଦି ତାକୁ ଯଦି ଆମେ ଯଦି ଖାଦ୍ୟ ଭଲସେ ନଦେବା ତା'ହେଲେ ସେ ଆମକୁ କେମିତି ଭଲ ଭାବରେ କ୍ଷୀର ପ୍ରଦାନ କରିପାରିବ ଏବଂ ସେ ଯଦି ଆମକୁ ଯଦି କ୍ଷୀର ପ୍ରଦାନ କରୁଛି ତା'ହେଲେ ଆମେ ସେଇଥିରୁ ଯଦି କିଛି ପଇସା ଯଦି ଇନ୍କମ୍ କରିପାରୁଛୁ ସେ କ୍ଷୀର ମାଧ୍ୟମରେ କିମ୍ବା ଖାଉଛୁ ଖାଇକି ଆମ ଦେହ ହୃଷ୍ଟପୃଷ୍ଟ ହେଉଛି କ୍ଷୀର ଯେମିତି ଆମ ଗାଈ ଯେମିତି କ୍ଷୀର ଦେଉଛି କ୍ଷୀରରୁ ସେମିତି ଆମେ କ୍ଷୀର ପିଇକି ଆମେ ଆମର ଦେହକୁ ହୃଷ୍ଟପୃଷ୍ଟ କରୁଛୁ ଏବଂ ସୋସାଇଟିକୁ ଦେଉଛୁ ଏବଂ ସୋସାଇଟିବାଲା ଆମକୁ ପଇସା ଦେଉଛନ୍ତି ତା'ହେଲେ ଏମିତିକି ବହୁତ ଉପହାର କରୁଛନ୍ତି ଆମମାନଙ୍କୁ ପଶୁମାନେ କିମ୍ବା ଅନେକ ଜୀବଜନ୍ତୁମାନେ ଆମେ ଯଦି ଗୋଟେ ଜିନିଷ ଯଦି ଘରେ ଯଦି ରଖୁଛନ୍ତି ତା'ହେଲେ ତାକୁ ଭଲ ଭାବରେ ଆମେ ତାକୁ ଖାଦ୍ୟ ହେଉ କିମ୍ବା ତାକୁ ଯାହାବି ସବୁ ଦରକାର ଆମେ ତାକୁ ଦେବା ପାଇଁ ସବୁ ଚେଷ୍ଟା କରିପାରିବା ଏବଂ ସବୁପ୍ରକାରର ପଶୁ ସମାନ ଖାଦ୍ୟ ଖାଆନ୍ତିନି ଏବଂ ସବୁ ପଶୁ ପାଇଁ ଅନ୍ୟ ଅନ୍ୟ ଖାଦ୍ୟ ଖାଆନ୍ତି ଯେମିତି ଗାଈ ପାଇଁ ଦାନା ଘାସ ସେମିତି ଅନେକ ପଶୁ ପାଇଁ ଅନେକ ଅନେକ ଖାଦ୍ୟ ଦରକାର ପଡ଼ିଥାଏ ତ ସେଥିପାଇଁ ଆମେ ଭଲ ଭାବରେ ଇନ୍କମ୍ କରିବା ଏବଂ ପଶୁପାଳନରେ ସବୁ ଜିନିଷ ତ ଯେମିତି ସବୁ ଭଲରେ ହେବ ସେମିତି ଆମେ ତାକୁ ଖାଇବାକୁ ଦେବା ଯେଉଁ ପଶୁକୁ ଯେଉଁ ଖାଦ୍ୟ ଦରକାର ଆମେ ସେହି ପଶୁକୁ ସେହି ଖାଦ୍ୟ ଦେବା ଦରକାର ଏବଂ ପଶୁମାନେ ଯଦି ଭଲ ଭାବରେ ରହିଥାନ୍ତି ତା'ହେଲେ ଆମକୁ ବି କେତେ ଭଲ ଲାଗିଥାଏ ଏବଂ ସବୁ ପଶୁକୁ ଆମେ ସମସ୍ତେ ଖାଇବାକୁ ଦେବା ଉଚିତ୍ ମନେକରୁଛି